ହଁ ସାଙ୍ଗ କୁଆଡ଼େ ଆସିଥିଲ ଏପଟେ ଆଉ ଘର ପଟେ କେମିତି ଭଲ ସବୁ ମଉସା ମାଉସୀ କେମିତି ଅଛନ୍ତି ଆଉ ତୋ'ର ପୁଅ ଝିଅ ପାଠ ପଢ଼ୁଛନ୍ତି ନା ହଁ ମୋ' ଖବର ଏମିତି ଦୁଃଖସୁଖରେ ଗାଁ କଥା ତ ଜାଣିଛୁ ଆଉ ତୁ ତ ଗାଁରେ ପାଠ ପଢ଼ିକି ଯେଉଁ ବାହାରକୁ ଗଲୁ ବୋଲି ଶିକ୍ଷିତ ଛୁଆମାନେ ବି ଶିକ୍ଷିତ ହେଲେ ତୋ'ର ବି ଟିକେ ଡେଭ୍ଲପ୍ମେଣ୍ଟ୍ କରିଛୁ ଗୋଟେ କାମ କରିବାନି ବର୍ଷା ଗୋଟେ ଦେଖୁନି ଟିକେ ଯିବା ଚାଲୁନ ଶିମିଳିପାଳ ଆଡ଼େ ବୁଲିଆସିବା ହଁ ପରା ଠିକ୍ ପରା ମୁଁ ସେହି କଥା ଭାବୁଥିଲି କାଲି ରାତିରେ ଶୋଇକି ମୁଁ କହିଲି ଟିକେ ଯାଇକି ଆମର ଟିକେ ଦେଖିବା ଆମର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳଟା ସବୁଠୁ ମାନେ ପ୍ରସିଦ୍ଧ ସେହି କଥା ଭାବୁଥିଲି ଦେଖ ଆଜି ତୁ ମନେପକେଇଦେଲୁ ଠିକ୍ ଅଛି ବର୍ଷା ତାହେଲେ ଗୋଟେ କାମ କରିବା କୋଉଦିନ ଯିବା କହିଲୁ କାଲି ପଳେଇଯିବା ଚାଲୁନୁ କାଲି ତୋର କିଛି କାମ ଅଛି କି ହଉ ଠିକ୍ ଅଛି କାଲି ତା'ହେଲେ ଯିବା ମୁଁ ଭାବୁଛି ଶିମିଳିପାଳ ବିଷୟରେ କିଛି ଉନ୍ନତିକରଣ କଲେ ଭଲ ହୁଅନ୍ତା କାହିଁକିନା ଆମର ମୟୁରଭଞ୍ଜ ଜିଲ୍ଲାରେ ଶିମିଳିପାଳଟା ସବୁଠୁ ପ୍ରସିଦ୍ଧ ସେଇଟା ଆମର ବଣ ଜଙ୍ଗଲ ମାନେ ପଶୁ ପକ୍ଷୀ ମାନେ ସବୁ ସେଇ ବିଷୟରେ ଆମର ପ୍ରସିଦ୍ଧ ହେଲା ତ ମୁଁ କହୁଚି ଟିକେ ଯାଇକି ସେହି ବିଷୟରେ ଅଭିଜ୍ଞତା କରି ଷ୍ଟଡି କରି ଯଦି ଆମେ ଇଏ ଲେଖିଲେ ଭଲ ହୋଇଥାନ୍ତା କେମିତି କ'ଣ କହୁଛୁ ତୁ ଭଲ ହେବନା

ହଁ ତେଣୁ ଅଭୟାରଣ୍ୟଟା ଗୋଟେ ବ୍ୟାରିକେଡ୍ କରିକି ଯେଉଁ ପଟେ ହରିଣ ମାନେ ପାଣି ପିଇବା ପାଇଁ ଯାଆନ୍ତି କି ପକ୍ଷୀମାନଙ୍କର ଯେଉଁ ପଟେ ତାଙ୍କର ମାନେ ଇଏ କରିବାର ଥାଏ ସିଷ୍ଟମ ସେ ହାତୀମାନଙ୍କର ଗୋଟେ କେମିତି ବ୍ୟବସ୍ଥା ରଖିବାର ଗୋଟେ ବ୍ୟାରିକେଡ୍ କରାଯାଇଥାନ୍ତା ଆଉ ଟିକେ ଉନ୍ନତିକରଣ ବିଷୟରେ ଚିନ୍ତା କରି ଲେଖିଥିଲେ ହୁଅନ୍ତା ହଉ ସମ୍ବାଦ ଫମ୍ବାଦରେ ଟି ଭି ରେ କ'ଣ ଗୋଟେ ଦେଇଥିଲେ ତା' ହୁଏ ତ ଲୋକଲୋଚନକୁ ଆସିପାରିଥାନ୍ତା ଆଉ ଟିକେ ଉନ୍ନତ ଧରଣର ହୋଇଥାନ୍ତା ଭଲ ହୋଇଥାନ୍ତା ମୁଁ ଭାବୁଛି ଆଉ ଏମିତିରେ ବି ଆମର ମୟୁରଭଞ୍ଜ ଲୋକଙ୍କୁ ଏତେ ମାନେ ଲୋକଲୋଚନକୁ ଆସିନି ମୁଁ ଭାବୁଛି ଶିମିଳିପାଳ ବିଷୟରେ ଟିକେ ଲେଖିକି ଆମେ ଯଦି ନ୍ୟୁଜ ପେପର୍ରେ ଦେଇଦେବା ହେଲେ ସମସ୍ତଙ୍କ ଲୋକଲୋଚନକୁ ଆସିବ ଆଉ ଆମର ଉନ୍ନତିକରଣର ବି ଶିମିଳିପାଳଟା ହେବ କ'ଣ କହୁଛୁ କାଲି କେତେବେଳକୁ ଯିବା ଜଲ୍ଦି ଟିକେ ବାହାରିବୁ ହେଲା କାହିଁକିନା ଆମକୁ ଫେରିବାକୁ ପଡ଼ିବ ନା ସେଇଟା ବହୁତ ବଡ଼ ଏରିଆ ଆଉ ସେଇଟାବି ଆମର ମାନେ ପଶୁ ପକ୍ଷୀଙ୍କର ଏରିଆ ବାଘ ଭାଲୁ ସବୁ ଅଛନ୍ତି ତ ଗୋଟେ ଦିନ ଲାଗିଯିବ ବୁଲିବାପାଇଁ ତୁ ଟିକେ ଶୀଘ୍ର ବାହାରିକି ଆ ଶୀଘ୍ର ବାହାରି ଯାଇ ଆଉ ଟିକେ ବୁଲାବୁଲି କରିକି ଦେଖିବା ଦେଖିକି ତା' ପରେ ସେ ବିଷୟରେ ପ୍ରବନ୍ଧ ବିଷୟରେ ଲେଖିବା ଲେଖିକି ସେଇଟା ଆମେ ଗୋଟେ ଆଡ୍ କରିକି ଛାଡ଼ିଦେବା କାହିଁକିନା ଆମର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳଟା ତ ଏତେ ମାନେ ଲୋକଲୋଚନକୁ ଆସିପାରିନି ସେଇଥିପାଇଁ ଆମେ ଭାବିଛେ ଏଇଟା କଲେ ହୁଏତ ଲୋକଲୋଚନକୁ ଆସିପାରିବ ସମସ୍ତଙ୍କର ବି ମାନେ ମନରେ ଇଚ୍ଛା ଆଗ୍ରହ ବି ହେବ ଭଲ ମାନେ ଉନ୍ନତିକରଣ କରିବାପାଇଁ ସରକାର ଆମକୁ ସାହଯ୍ୟ କରିବ ଏଥିରେ ଆମ ନାଁ ବି ଆସିବ କ'ଣ କହୁଛ ହଁ ପରା ଏବେ ପରା ସେ ହରି କହୁଥିଲା ଟିକେ ଶିମିଳିପାଳରେ ଟିକେ ରାସ୍ତା କେମିତି କ'ଣ ଅଛି ତ ଆମକୁ ଟିକେ ତୁ ସଅଳ ସଅଳ ବାହାରିଗଲେ ତ ସେଇଟାକୁ ଟିକେ ଦେଖିବାପାଇଁ ସହଜ ହେବ ଆଉ